ମାଡମ୍ ଆପଣଙ୍କୁ କେଉଁ ଜଗା ସବୁ ବୁଲିବାକୁ ଭଲ ଲାଗେ ତୀର୍ଥସ୍ଥାନ କେଉଁଠିକି ବୁଲିବାକୁ ଭଲ ଲାଗେ ଆପଣଙ୍କୁ ପୁରୀ ଆଉ କେଉଁଠି ସମ୍ବଲପୁରୁ ଅଯୋଧ୍ୟା ଅଯୋଧ୍ୟା ପୁରୀ ଗଲେ କ'ଣ ଆପଣ ଦେଖିବାକୁ ଯାଆନ୍ତି ଆଉ କ'ଣ ଭଲ ପାଆନ୍ତି ପୁରୀ ଗଲେ ଜଗନ୍ନାଥ ଦର୍ଶନ କରିବ ପୁରୀ ବାଲୁକା ସ୍ତୁପ ସବୁ ଦେଖିବ ସମୁଦ୍ର ମହାଦଧି ନଦୀ ସବୁ ଦେଖିକି ଆସିବ ବୁଲିକି ଆସିବ ଏବଂ କେତେକ ସବୁ ପୁରୀରେ କେତେକ କାରୁକାର୍ଯ୍ୟ ସବୁ ଦେଖିବାକୁ ପାଇବ ସବୁ ପୁରୀ ସ୍ଵର୍ଗଦ୍ଵାର ଲୋକଙ୍କର ଯେଉଁଟା ଅନ୍ତିମ ଅବସ୍ଥାରେ ଯେଉଁଠି ଦାହ କରାଯାଏ ସେଠା ଦେଖିବାକୁ ପାଇବ ଉଁ ଏଥି ପୁରୀ ପୁରୀରେ ମାତା ମଠ ବୋଲି ଗୋଟେ ଜାଗା ଅଛି ସେଠି ବି ଦେଖିବାକୁ ପାଇବ ଆପଣ ଯାଆନ୍ତି ହଁ ସେଠିକି ଯାଇଛି ସେଇଠି ସବୁ ମାନେ ଅଯୋଧ୍ୟାର ଯେନ୍ତି ସବୁ କାରାଗାର ସବୁ ଅଛି ସେଇଠି ଯେତେକ ପୁରାଣ ଶାସ୍ତ୍ରର ସବୁ ସେଗୁଡ଼ା ଦେଖିବାକୁ ପାଇବା ଆଛା ଆପଣ ମାତା ମଠ ରେ ଆପଣ ଯେଉଁ ସମ୍ବଲପୁର କହିଲେ ସମ୍ବଲପୁର କ'ଣ ପାଇଁ ଯାଆନ୍ତି ସମ୍ବଲପୁର ସମଲେଇ ଠାକୁରାଣୀ ଅଛନ୍ତି ସମ୍ବଲପୁରର କେତେକ ନାଚ ଗୀତ ଦେଖିବାକୁ ଅଲଗା ମାନେ ଢଙ୍ଗରେ ସବୁ ଦେଖିବାକୁ ମିଳେ ସମ୍ବଲପୁରରୁ ଲୁଗା କେତେକ ସମ ସମଲେଇ ପାଖରୁ ଆଣିବାକୁ ବି ଭଲ ଲାଗେ ସମ୍ବଲପୁରୀ ଶାଢ଼ୀ ଭଲ ଲାଗେ ଯାଆନ୍ତି ସମ୍ବଲପୁର ତାହେଲେ ହଁ ସମ୍ବଲପୁର ଯାଇଛି